ମାଉସୀ ତୁମର ଏଇଠି ବଲାଙ୍ଗୀରରେ କେଉଁଠି ଇଏ ଅଛି ଖାଇବା ପାଇଁ ମୁଁ ବାହାରକୁ ବାହାରୁ ଆସିଛି ତ ମୁଁ ଜାଣିନି କିଛି ଏଠିକାର କେମତି କିସ ଇଏ ତ ଏଇଠି ଖାଇବାର କେଉଁଠି ଭଲ ଦିଏ

ଏ ପାଖରେ କେଉଁଠି ସେଇଠି ସେ ଏ ପାଖରେ କେଉଁଠି ଅଛି ନା ଏଇଠୁ କେତେ ଦୂରିଆ ହେବ ଭଲ ଦିଅନ୍ତି ହଁ ହଁ ହଁ ହଁ ଆଉ ତୁମର ଏଇଠି ବଲାଙ୍ଗୀରର ତା'ହେଲେ ସେଇ ଦୁଇଟା ଜିନିଷ ହିଁ ଫେମସ୍ ତା'ହେଲେ ତା'ର ବ୍ୟତୀତ ଆଉ କ'ଣ କ'ଣ ହୁଏ ସେଇଠି ନା ସେଇ ଦୁଇଟା ଜିନିଷ ହିଁ ହୁଏ

ପ୍ଲେଟ୍ କେମିତି କିସ ନିଅନ୍ତି ନା ମୁଁ କହୁଛି ସେଇଠି ସେ ଇଏ ପ୍ଲେଟ୍ ଅନୁସାରେ ଦିଅନ୍ତି ନା ସେ ଗୋଟେକୁ ସେମିତି କିଛି ଓହୋ ସେଇଠି ପ୍ଲେଟ୍ କେତେ ପଚିଶ ଟଙ୍କା ଆଉ ଫୁଲ୍ ପ୍ଲେଟ୍ ତା'ହେଲେ ପଚାଶ ଟଙ୍କା ବୋଧେ ଏଇଠୁ ଦୂର ତା'ହେଲେ ଗୋଟେ କିଲୋମିଟର୍ ହେବ ନା ଯିବା ପାଇଁ କ'ଣ ସୁବିଧା ଅଛି ଅଟୋ ଫଟୋ ଅଛି ନା ବସ୍ରେ ଯାଇତେ ପଡ଼ିବ ହଁ ଏଇଠି ମୁଁ କହୁଥୁଲି ମାଉସୀ ମୁଁ ଏଇଠି କହୁଥୁଲି ମନ୍ଦିର କ'ଣ କ'ଣ ମନ୍ଦିର କ'ଣ କ'ଣ ଅଛି

ସେଇଠି ତା'ହେଲେ ତେବେ ସେ ମୋର ଫୁଲ ଫୁଲ ସେଇଠି ମିଳିବ ସେଇଠି ପାଖରେ ଦୋକାନ ଫୋକନ ଥିବା ନା ଏଇଠୁ ନେଇ ଯାଇତେ ପଡ଼ିବ ସେଠାରେ କି କି ଲାଗେ ମୋର ଇଏ ଆଉ ପୂଜା ପୂଜି

ଆଉ ଶିବ ମନ୍ଦିରରେ ଆଉ ସେଇ ଯେଉଁ ଡ୍ୟାମ୍ ଫ୍ୟାମ୍ କିଛି ନାହିଁ ବୁଲବା ପାଇଁ ନା କେବଳ ମନ୍ଦିର ହିଁ ଅଛି ଡ୍ୟାମ୍ ହରିକା ବି ଅଛି ନା ଇଏ ମୁଁ କହୁଥୁଲି କେବେ ସେ ମୋର ସାଙ୍ଗ ସାଙ୍ଗରେ ମୁଁ ଯିବି କହୁଥିଲି ଆଉ ଏବେ ବାହାରି ଗଲେ ତ ହେଇଯିବ ସେଇଠି ନନା କେତେବେଳେ ପହଞ୍ଚିବେ ନା ନନା ସେଇଠି ଥାଆନ୍ତି ନା ନା ଭିଡ଼ ଭିତରେ ସବୁବେଳେ ଥିବ ହଁ ଯଦି ଭିଡ଼ ହୁଏ ତା'ହେଲେ ପ୍ରବଳ ହୁଏ ଆଉ ବାରଟା ହେଇଯିବ ମାନେ ଭିଡ଼ ବହୁତ ଥିବ ହଉ ଠିକ୍ ଅଛି